ହଁ ମୁଁ ରାମାୟଣ ମହାଭାରତ ପଢ଼ିଅଛି ସବୁ ପୁରାଣରେ ଥିବା ଗ୍ରହ ନକ୍ଷତ୍ର ବିଷୟରେ ଆଲୋଚନା କରିଛନ୍ତି ଯେଉଁଭଳି କୃଷ୍ଣ କେଉଁ ଗ୍ରହ କେଉଁ ନକ୍ଷେତ୍ରରେ ଜନ୍ମ ହୋଇଛନ୍ତି ରାମଚନ୍ଦ୍ର କେଉଁ ଗ୍ରହ କେଉଁ ନକ୍ଷେତ୍ରରେ ଜନ୍ମ ହୋଇଛନ୍ତି ଏ ବିଷୟରେ ସବୁ ଆଲୋଚନା ହୋଇଛି ଆମ ପିଲାମାନେ କେଉଁ ଗ୍ରହ କେଉଁ ନକ୍ଷେତ୍ରରେ ଜନ୍ମହେଲେ ତାକୁ ନେଇକି ଆମେମାନେ ଜାତକ ତିଆରି କରୁ ଏବଂ ହିନ୍ଦୁ ଧର୍ମରେ ଗ୍ରହ ନକ୍ଷେତ୍ର ଉପରେ ବହୁତ ପ୍ରାଧାନ୍ୟ ରହିଅଛି